ଗୀତ ବୋଲିବା ସମୟରେ ମୁଁ ଲିପ୍ ସିଙ୍ଗ୍ ଦିଏ ସ୍ମାଇଲିଙ୍ଗ୍ ଫେସ୍ ରଖେ ହାତ ଗୋଡ଼ ହଲାଏ ଆଉ ଗୀତର ଅଭ୍ୟାସ ସ୍ୱରର ଉନ୍ନତ ହେବା ପାଇଁ ମୁଁ ଉଷୁମ ପାଣି ଗର୍ଗଲିଙ୍ଗ୍ କରେ ଅଦା ଯାକେ ଥଣ୍ଡା ଖଟା ଜିନିଷକୁ ମୁଁ ଆଭଏଡ୍ କରିକି ରୁହେ